ମୁଁ ନିଜ ବଗିଚାରେ ଯେଉଁ ଫୁଲ ଫୁଟିବ କି ଆମର ଫଳ ଧରିବ ତାକୁ ତୋଳ ତୋଳିବାରେ କି ଫୁଲ ଦେଖିବାରେ ଗୋଟେ ଅଲଗା ପ୍ରକାର ମଜା ଆସେ ତା'ପରେ ଯେଉଁ ଆଉ ନିଜ ବଗିଚାରେ ଯେଉଁ ଜିନିଷ ଗାଁ ହେଉଛି ସିଏ ଘରକୁ ନେଇକି ତରକାରୀ କରିବାରେ ସେ ଜିନିଷ ଅଲଗା ପ୍ରକାର ଆଉ କିଣି ଆଣିବା ଜିନିଷ ଅଲଗା ପ୍ରକାର ମାନେ କି କହିବି କିଣି ଆଣିବା ଜିନିଷ ଆଉ ମାନେ ଆମର ନିଜ ବଗିଚାର ଜିନିଷ ସେଇଟା ମାନେ ଆକାଶ ପାତାଳ ଫରକ ଫର ପୁରା ଫରକ ଏ ଟୁ ଜେଡ଼୍ ନିଜ ନିଜ ନିଜ ବଗିଚାରେ ନିଜ ନିଜ ବଗିଚାରେ ଯେଉଁ ଜିନିଷ ହୁଏ ସେ ଜିନିଷର ମିଠା ଟିକେ ଅଲଗା ଆଉ ଅଲଗା ଯେଉଁ ଆମର ହାଟରୁ ଆଣିବା କି ବଜାରରୁ ଆଣିବା ସେ ଜିନିଷ ଅଲଗା ପ୍ରକାର ତେଣୁ ନିଜ ବଗିଚାରେ ହିଁ କଲେ ଭଲ ଟିକେ ଗୋଟେ ଆମର କି କହିବି ଟିକେ ଚିକେନ୍ ଗାର୍ଡ଼େନ୍ ଯେଉଁଟା କୁହନ୍ତି ସେଇଟା କରିଦେଲେ ସମସ୍ତେ ଗାଈମାନେ ଘରଲୋକ ଖାଇବେ ବାସ ସେମାନଙ୍କର ପାରିବାରିକ ମାନେ ଆମର ପାରିବାରିକ ନେ କିଣିବା ଜିନିଷ ପୁରା ବନ୍ଦ ହୋଇଯିବ ଆଉ ତା'ପରେ ନିଜେ ସବୁ ସୁବିଧା ସୁଯୋଗ ପାଇବେ ଆଉ ଯେତେବେଳେ ଚାହିଁବେ ସେତେବେଳେ ଆଣିକି ତରକାରୀ କରିପାରିବେ ଆଉ